ପର୍ଯ୍ୟଟକମାନେ ଆମ ଓଡ଼ିଶାର ସ୍ଥାନୀୟ ରୋଷେଇ ଏବଂ ବ୍ୟଞ୍ଜନ ପରମ୍ପରା ନିଜକୁ ସାମିଲ କରିପାରିବେ ପର୍ଯ୍ୟଟକମାନେ ଆମ ଓଡ଼ିଶାର ରସଗୋଲା କ୍ଷୀରି ଏବଂ ଦହି ବାଇଗଣ ବାଉଁଶରେ ରନ୍ଧା ଖାଦ୍ୟ ଇତ୍ୟାଦିକୁ ପସନ୍ଦ କରିଥାନ୍ତି ଏବଂ ଦହି ବାଇଗଣ ପାଉଁଶରେ ରନ୍ଧା ଖାଦ୍ୟକୁ ସେମାନେ ବହୁତ ପ୍ରଶଂସା ମଧ୍ୟ କରିଥାନ୍ତି ଏବଂ ଦହିବରାକୁ ମଧ୍ୟ ବହୁତ ପ୍ରଶଂସା କରିଥାନ୍ତି ରସଗୋଲା ଓ ପୋଡ଼ ପିଠା ଛେନା ଏସବୁକୁ ବହୁତ ପ୍ରଶଂସା କରିଥାନ୍ତି ଆଉ ଓଡ଼ିଶାର ପ୍ରାୟ ଖାଦ୍ୟ ସେମାନେ ପସନ୍ଦ କରିଥାନ୍ତି ପଖାଳ ଇତ୍ୟାଦି ଖାଦ୍ୟ ସେମାନେ ପସନ୍ଦ କରିଥାନ୍ତି ଖାଇବାକୁ ମଧ୍ୟ ଭଲ ପାଇଥାନ୍ତି ପର୍ଯ୍ୟଟକମାନେ ଓଡ଼ିଶାର ସ୍ଥାନୀୟ ରୋଷେଇରେ ବ୍ୟଞ୍ଜନ ପରମ୍ପରାରେ ନିଜକୁ ସାମିଲ୍ କରିପାରିବେ କ୍ଷୀରି ଦହିବରା ଦହି ବାଇଗଣ ବାଉଁଶରେ ରନ୍ଧା ଖାଦ୍ୟ ଇତ୍ୟାଦିକୁ ସେମାନେ ବହୁତ ପ୍ରଶଂସା କରିଥାନ୍ତି ଏବଂ ଖାଇଥାନ୍ତି ପ୍ରାୟତଃ ରସଗୋଲା ଛେନାପୋଡ଼ ଇତ୍ୟାଦିକୁ ଇତ୍ୟାଦିକୁ ବହୁତ ଖାଇବା ଖାଇବା ପାଇଁ ବହୁତ ଭଲ ପାଇଥାନ୍ତି ଏବଂ ପ୍ରଶଂସା ମଧ୍ୟ ବହୁତ କରିଥାନ୍ତି ଓ ଆମ ରାଜ୍ୟର ଖାଦ୍ୟ ବା କ୍ଷୀରି ପୋଡ଼ପିଠା ଛେନାପୋଡ଼ କ୍ଷୀରି ରସଗୋଲା ଇତ୍ୟାଦି ବହୁତ ଫେମସ୍ ହୋଇଯାଇଛି ବାହାର ରାଜ୍ୟର ଲୋକ ମଧ୍ୟ ଖାଇବା ଖାଇବା ପାଇଁ ବହୁତ ଭଲ ପାଇଥାନ୍ତି ପଖାଳ ମଧ୍ୟ ଖାଇବା ପାଇଁ ପଖାଳ ସହିତ ଅନେକ ପ୍ରକାର ଭଜା ଇତ୍ୟାଦିକୁ ମଧ୍ୟ ସେମାନେ ବହୁତ ଭଲ ପାଇଥାନ୍ତି ଏବଂ ଖାଇବାକୁ ଭଲ ପାଇଥାନ୍ତି ଏବଂ ଆମ ଓଡ଼ିଶାର ଖାଦ୍ୟକୁ ବହୁତ ପ୍ରଶଂସା ମଧ୍ୟ କରିଥାନ୍ତି ଖାଦ୍ୟକୁ ଖାଇବା ପାଇଁ ଭଲ ପାଆନ୍ତି ଏବଂ ପ୍ରଶଂସା ମଧ୍ୟ ବହୁତ କରିଥାନ୍ତି